ହେଲୋ ତୁମ ଦୋକାନ କେମିତି ଚାଲିଛି ଦୋକାନ ଭଲ ଚାଲିଛି ନା ଆଉ କେତେ କ'ଣ ରେଟ୍ ରାଟ୍ ନେଉଛ ବରା ବରାର ରେଟ୍ ହେୋଇଗଲାଣି କେତେ ରେଟ୍ କହୁଛ

ବେପାର ଭଲ ଚାଲିଛି ନା ଏ ଗାଁ ଲୋକ ତ ବେଶି ବାକି ବକର ଖାଇଦେଉଥିବେ ଆଉ ଚାଲ ନହେଲେ ବାଙ୍ଗାଲୋରର ଯିବା ସେଇଠି ବେପାର ଦୋକାନ ଫୋକାନ ଦେବ କି ଯାହା କରିବ ଏଇନା ମୋହନ ମାଝି ତ ଏଇନା ସବୁ ସାହାଯ୍ୟ କରୁଛି

ଶଙ୍କରା ଗୋଟେ ଦୋକାନ କରିଛି ଏଇଟା ବେପାର କଲେ ଡାଉନ୍ ହୋଇଯିବ ତୁମର ଏକୁଟିଆ ଦୋକାନ ଥିଲା ବୋଲି ଭଲ ବେପାର ତୁମର ଏକୁଟିଆ ଦୋକାନ ଥିଲା ବୋଲି ଭଲ ଚାଲୁଥିଲା ସେଠି ଆଉ ଗୋଟେ ଦୋକାନ ପଡ଼ିଗଲା ତ ଶଙ୍କରା ଦେଇଦେଲା ଆଉ ସେଇଥିରୁ ଚାଲୁନାହିଁ ବେପାର ବାଙ୍ଗାଲୋର ଗଲେ ଭଲ ହେବ ବେପାର ଭଲ ଚାଲିବ ଭଲ ଚାଲିବ ଯାହା ସେଠି ବାଙ୍ଗାଲୋରରେ ବରା ଗୋଟା ଦଶ ଟଙ୍କା ଏଠି ଏଠି କମ ପଇସା ଏଠି ତିନି ଟଙ୍କା ହେଲେ ନା ଏଠି ଦଶ ଟଙ୍କା ଏଠି ଯେମିତି ହେଲେ ଅଧିକ ରୋଜଗାର ହେବ ନା ଏଠି ଗାଁରେ ବାକି ଖାଇବେ ସେଠି ନଗଦ ପଇସା ଏଠି ନଗଦ ପଇସା ଦଶ ଟଙ୍କା ଲାଖେଁ ତୁମେ କହିବ ଆଗୁଆ କହିବ ମୁଁ ଦଶ ତାରିଖ ଦିନ ଯିବି ତୁମ ପାଇଁ ଟିକେଟ୍ କରିବି ସେଇ ଅନୁସାରେ ତୁମେ ଯଦି କହିବ ତାହେଲେ ଦଶ ତାରିଖ ଦିନ ଟିକେଟ୍ କରିବି ସେଇ ଅନୁସାରେ

ଆଉ କିଏ ଯିବା କଥା ଯଦି କହିବ ତାଙ୍କ ପାଇଁ ଟିକେଟ୍ ହେବ ଯିଏ ଯିଏ ଯିବା କଥା ସେଠି ଅଧିକ ରେଟ୍ ଆଉ ମୋତେ ବୁଝିକି ହଉ ବୁଝିକି ଫୋନ କରିବ ରଖୁଛି ମୁଁ ରଖୁଛି